ଯୋଉ ପଶୁମାନଙ୍କ ଡ଼କ୍ଟର ଅଛନ୍ତି ସେମାନଙ୍କ ପାଖରୁ ଆମେ ଭଲ ପ୍ରଜାତିରେ ଚିହ୍ନ ପଶୁ ଚିହ୍ନଟ କରିବା ତାଙ୍କ ଜିନ୍ ପରୀକ୍ଷା କରିବା ସୁସ୍ଥ କେମିତି ସୁସ୍ଥ ଆମେ ଦେଖିବା ଆମକୁ ସବୁ ଗାଈ ଗୋଟେ ରଖିଛେ ଗାଈ ଯଦି ଆମେ ଦେଖିବା ଭଲ ଖାଉଛି ଭଲ ଯିବା ଆସିବା ଚାଲି ପାରୁଛି ଖାଉଛି ଭଲ ପିଉଛି ଭଲ ଶୋଉଛି ତା'ର ଇଏ ଲକ୍ଷଣ ବାହାରୁନି ଆମେ ଜାଣିବା ଯେ ସେ ଭଲ ସୁସ୍ଥ ଅଛି ଆମେ ଆମେ ପାଖରେ ଥିବା ଆମର ଯୋଉ ପଶୁମାନଙ୍କ ଡ଼କ୍ଟର୍ ତାଙ୍କ ସହିତ ଇଏ ଯୋଗାଯୋଗ କରୁ ଏସବୁ ବିଷୟରେ ଆମେ ଜାଣିଥାଉ